ଆଗର ଯୁଗରେ ଲୋକମାନେ ଲୋକମାନଙ୍କ ପାଇଁ କିଛି ସୁବିଧା ମଧ୍ୟ ନଥିଲା ସେମାନେ ଦେହ ଖରାପ ହେଲେ ବହୁ ଦୂରକୁ ମଧ୍ୟ ଯାଉଥିଲେ ସେଠିରେ ସ୍ୱାସ୍ଥ୍ୟ ସେବା ବା କେତେ ପ୍ରକାର ଏମିତି ସୁବିଧା ନଥିଲା ଡାକ୍ତରଖାନା ବି ସୁବିଧା ନଥିଲା ସେମାନେ ଚିକିତ୍ସା ପାଇଁ ମଧ୍ୟ ଅନେକ ଅନେକ ଦୂରକୁ ଯାଉଥିଲେ ଔଷଧ ପାଇଁ ସେମାନଙ୍କ ପାଖରେ ପଇସା ନଥିଲେ ବି ସେମାନେ ଅନେକ ଦୁଃଖ କଷ୍ଟରେ କରୁଥିଲେ ସେଠାରେ ଲୋକମାନେ ଅଧିକ କଷ୍ଟ ମଧ୍ୟ ପାଉଥିଲେ ଏବେର ଯୁଗର ପିଲାମାନେ ପାଠ ପଢ଼ି ବହୁତ ଡେଭଲପ୍ମେଣ୍ଟ ହେଲେଣି ଏବେ ଏବେ ଗୋଟେ ଗୋଟେ ଗାଁରେ ଡାକ୍ତରଖାନା ସବୁ ସୁବିଧା କରାଯାଉଛି ଡାକ୍ତରଖାନାରେ ନର୍ସ ବା ଡାକ୍ତରଖାନାକୁ ସଫା କରିବା ପାଇଁ ମଧ୍ୟ ଲୋକ ଥାଆନ୍ତି ଡାକ୍ତରଖାନାରେ ମାନେ ପରିଷ୍କାର ରଖିବା ଦ୍ୱାରା ସେମାନଙ୍କର ରୋଗୀମାନେ ସୁସ୍ଥସବଳ ହୋଇଥାନ୍ତି ଚିକିତ୍ସା କେନ୍ଦ୍ର ବି ସଫା ଥିବା ଦରକାର ଅମ୍ଳଜାନ ଆବଶ୍ୟକ କୌଣସି ରୋଗୀକୁ ଅମ୍ଳଜାନ ଦରକାର ହେଲେ ଜଲ୍ଦି ଜଲ୍ଦି ଦେବା ପାଇଁ ଔଷଧ ଦୋକାନ ଏମିତି ସବୁଜା ପାଇଁ ଏବେ ସବୁ ହେଉଛି ଡାକ୍ତରଖାନାରେ ଅତି ଉପଯୁକ୍ତ ପରିମଳ ବା ଠିକ୍ ରଖିଲେ ରୋଗୀମାନେ ଉଚିତରେ ମାନେ ଜଲ୍ଦି ଜଲ୍ଦି ଭଲ ହେଇଯିବେ ଯେଉଁ ଡାକ୍ତରଖାନା ମାନେ ସଫା ନଥିବ ଅମ୍ଳଜାନ ନଥିବ ଯଦି ରୋଗୀଟିକୁ ଅମ୍ଳଜାନ ଦରକାର ହେଲେ ତେବେ ଯଦି ନଥିବ ତେବେ ସେ ସେ ରୋଗୀଟି ମରିଯିବ ତେଣୁ ଅମ୍ଳଜାନ ସୁବିଧା ମେଡ଼ିକାଲ ମାନେ ସଫା ରଖିବା ଏମିତି ଅନେକ ପ୍ରକାର ଥାଉଚି ଔଷଧ ଦୋକାନ ପାଖରେ ଥିବା ଦରକାର ବା ଗ୍ରାମରେ ହେଲେ ଡାକ୍ତରଖାନା ଥିଲେ ପାଖରେ ଥିବେ ଦରକାର କାରଣ ଔଷଧ ବିନା କୌଣସି ରୋଗୀ ଭଲ ହୋଇନଥାନ୍ତି